ଗୀତ ଗାଇବା ପାଇଁ ମୋର ବହୁତ ଗୁଡ଼ିଏ ଗୀତ ରହିଛି ତା'ମଧ୍ୟରୁ ଆହେ ନୀଳ ଶୈଳ ଗୀତଟିକୁ ମୁଁ ଅତିମାତ୍ରାରେ ପସନ୍ଦ କରେ ଏହି ଗୀତକୁ ଆମର ପ୍ରିୟ ଗାୟକ ଭିକାରୀ ବଳ ଗାଇଥିଲେ ଏହି ଗୀତରେ ଯେହେତୁ ଜଗନ୍ନାଥଙ୍କର ଭକ୍ତିଭାବ ରହିଛି ତେଣୁ ମୁଁ ଏହାକୁ ସକାଳ ଓ ସଞ୍ଜରେ ବୋଲିଥାଏ ଏହି ଗୀତ ଗାଇବା ଦ୍ଵାରା ମୋତେ ବହୁତ ଶାନ୍ତି ମିଳେ ଏବଂ ଜଗନ୍ନାଥଙ୍କ ପ୍ରତି ଯେଉଁ ଭକ୍ତିଭାବ ଆସେ ସେଇଟା ମୁଁ ଅନୁଭବ କରେ